ଲୁଚି କେତେ ନମ୍ବର ମାପ ଆପଣଙ୍କର ପେନସିଲ୍ ବାଲା ନେବେ ନା

ଆରେ ରାମୁ ଦେଖେଇଲୁ ମ୍ୟାଡ଼ାମଙ୍କୁ ଆଠ ନମ୍ବର ହେଇଯିବ

ଆଗରୁ ଯେଉଁ ଅଛି ଆଉ ଦେବ ସେତେବେଳକୁ କ'ଣ କ'ଣ ଅଛି ମ୍ୟାଡ଼ାମ ବସନ୍ତୁ ଅଛି ପିଲା ଆସୁଛି ଦେଖେଇବ ତା ଦେହରେ ପ୍ରିଣ୍ଟ ଅଛି ରେଣ୍ଟର କମ୍ପାନୀ ଅଫର୍ ଅଛି ଟେନ୍ ପର୍ସେଣ୍ଟ୍ ଆଉ ଭିକେସିର ଅଛି ଟେନ୍ ପର୍ସେଣ୍ଟ୍ ଖାଦିମସ୍ର ଅଛି ଫିଫଟିନ୍ ପର୍ସେଣ୍ଟ୍ ବାଟାର ଅଛି ସେଥିରେ ଲେଖା ଅଛି ମ୍ୟାଡ଼ାମ୍ ଦେଖନ୍ତୁ ଦିଅନ୍ତୁ ନା ମୁଁ ଦେଖିଦଉଛି ପାଞ୍ଚ ଶହରୁ ଟେନ୍ ପର୍ସେଣ୍ଟ୍ ଗଲେ ସାଢ଼େ ଚାରିଶହ ଟଙ୍କା ଆସିବ ମ୍ୟାଡ଼ାମ୍ କେତେ ପଇସା ଆଉ ମିଳିବ କମ୍ପାନୀ ମାଲ୍ ନା

ଆଜ୍ଞା ସେଇଟା ମ୍ୟାଡ଼ାମ୍ ଚାରିଶହ କୋଡ଼ିଏ ଟଙ୍କା ଲେଖାଁ ରହିବ

ନା ରାଉଣ୍ଡ ଫିଗର୍ ଆସୁନି ମ୍ୟାଡ଼ାମ୍ କମ୍ପାନୀ ମାଲ୍ ନା ସେଇଟା କେମତି ହେବ ଏଇଆରୁ କାଟି ଦେବି ସେଇଆରୁ ଯୋଡ଼ି ଦେବି ସେଇଟା କରିବା ସମ୍ଭବ ନୁହଁ ଦୋକାନଟା ମାର୍କେଟ୍ ଉପରେ ନା ଆମେ ଦୋକାନ ଖୋଲିକି ବସିଛେ ଦେବା ପାଇଁ ଯେଉଁଟା ହେଇପାରିବ ଦେବା

ଏଇ ତିନି ଶହ ସାଢ଼େ ତିନି ଶହ ଭିତରେ ଆସୁଛି ଦେଖାଉଛି ତୋର ନମ୍ବର ପ୍ରାୟ ଚାରି ନମ୍ବର ଥାଏ

ପୁଅ ଅସିଛି କି ସାଙ୍ଗରେ ପାଖରେ ନାହିଁ କି ହଁ ହଉ ନେଇ ଦେଖନ୍ତୁ ତା'ର ଗୋଟେ ଚାରି କଲର ଆସିବ ଆଉ ଗୋଟେ ପିଙ୍କ୍ ଆସିବ

ହଁ ଦେଖାଉଛି ଦେଖାଉଛି ଆପଣଙ୍କର ସେଇଟା ଫାଇନାଲ୍ ତ

ଆଜ୍ଞା ଆଜ୍ଞା ଦେଇ ଦେଉଛି ସେ ଛୁଆ ତିନିଟା ପ୍ୟାକିଂ କରିଦେ ଆଜ୍ଞା